ପେଟ୍ରୋଲ୍ ପେଟ୍ରୋଲ୍ ବୃଦ୍ଧି ବଢ଼ିବାରୁ ଆମ ଦେଶର ଅନେକ ଲୋକ ସୁଇସାଇଡ଼୍ ମଧ୍ୟ କରିସାରିଲେଣି ପେଟ୍ରୋଲ୍ ଯାହାକି ପେଟ୍ରୋଲ୍ ଲିଟର୍ଟେ ଶହେ କୋଡ଼ିଏ ଟଙ୍କା ଥିବାରୁ ଅନେକ ଲୋକ ନିଜର ବାଇକ୍ ମଧ୍ୟ ବିକି ସାରିଲେଣି ଆଉ ବାଇକ୍ ଚଲାଇବାକୁ ପସନ୍ଦ ମଧ୍ୟ କରୁନାହାନ୍ତି ପେଟ୍ରୋଲ୍ ଦର ବୃଦ୍ଧି ଯଦି କମାଯାଇପାରେ ସରକାରକୁ ଅନୁରୋଧ କିି ପେଟ୍ରୋଲ୍ ବୃଦ୍ଧି ଯଦି କମାଇବେ ତାହା ସାହାଯ୍ୟରେ ଲୋକ ବାଇକ୍ ଚଲାଇବା ଆରମ୍ଭ କରିବେ ପେଟ୍ରୋଲ୍ ବୃଦ୍ଧି ଦ୍ୱାରା ଅନେକ ଲୋକ ବାଇକ୍ ଚଲାଇବା ଛାଡ଼ିକି ସାଇକେଲ୍ ମଧ୍ୟ ବ୍ୟବହାର କରିସାରିଲେଣି ଅନେକ ଲୋକ ବହୁତ ଦୂର ଦୂର ଜାଗାକୁ ସାଇକେଲ୍ରେ ମଧ୍ୟ ଯାଉଛନ୍ତି ଆଉ ଯାହାର କିଛି ଅଧିକ ପଇସା ସେମାନେ ନିଜର ଫୋର୍ ହ୍ଵିଲର୍ ଟୁ ହ୍ଵିଲର୍ ସେଭେନ୍ ହ୍ଵିଲର୍ ଏଇଟ୍ ହ୍ଵିଲର୍ ଆଦି ବ୍ୟବହାର କରି ଅନେକ ଜାଗାକୁ ଯାଉଛନ୍ତି